ଆମ ପିଏମ୍ ପୋଷଣ ଯୋଜନା ନବୀନ ପଟ୍ଟନାୟକ ତିଆରି କରିଛନ୍ତି ପିଲାମାନଙ୍କୁ ତାଙ୍କର ଭଲ ଭାବରେ ଖାଦ୍ୟ ଦ୍ୱାରା ପୋଷଣ ଯୋଗେଇ ଦିଆଯାଇଛି ଯେମିତି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାନେ ଏକ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଖାଇବା ଯୋଗେଇ ଦିଆଯାଇଛି ସେମିତି ସୋମବାର ଦିନ ଭାତ ଡାଲି ମଙ୍ଗଳବାର ଦିନ ଭାତ ସୋୟା ବଡ଼ି ବୁଧବାର ଦିନ ଭାତ ଅଣ୍ଡା ଠିକ୍ ସେମିତି ଅଙ୍ଗନୱାଡ଼ିରେ ମଧ୍ୟ ଛୋଟ ପିଲାମାନଙ୍କ ପାଇଁ ଭାତ ଡାଲି ସୋୟା ବଡ଼ି ତରକାରୀ ସମସ୍ତ ଜିନିଷ ପ୍ରଦାନ କରିଥାନ୍ତି ଜନ୍ମ ହେଲା ଛୁଆମାନଙ୍କ ପାଇଁ ମଧ୍ୟ ନବୀନ ସରକାର ଛତୁଆ ଅଣ୍ଡା ବାଦାମ ଲଡ଼ୁ ରାଶି ଲଡ଼ୁ ଚାଉଳ ଡାଲି ଏମିତି ସମସ୍ତ ପ୍ରକାର ଯୋଜନା କରିଛନ୍ତି